ଆମ ଅଞ୍ଚଳରେ ଡାକ୍ତରଖାନା ଗୋଟିଏ ମାତ୍ର ଅଛି ଗୋଟିଏ ଗୋଟିଏ ହେଉଛି ରଣପୁର ଡାକ୍ତରଖାନା ଗୋଟିଏ ଅଛି ସେଥିରେ ଆମର ଏକ୍ସ ରେ ହେଉଛି ସିଟିସ୍କାନ ହୋଇପାରୁନାହିଁ କି ଏମଆରଆଇ ହୋଇପାରୁନାହିଁ କାହିଁ କି ନାଁ ଆମ ହସ୍ପିଟାଲ ମାନଙ୍କରେ ଗୋଟିଏ ମାତ୍ର ହେଉଛି ସେଟା ହେଉଛି ଏକ୍ସ ରେ ଏଇ ଏକ୍ସ ରେ ଆମ ମେଡିକାଲରେ ଗୋଟିଏ ହିଁ କେବଳ ହେଉଛି କାହିଁକିନା ଅନ୍ୟ କୌଣସି ଚିକିତ୍ସା ବି ନାହିଁ ଯଦି ଅନ୍ୟ କୌଣସି ଚିକିତ୍ସା ଥା'ନ୍ତା ଯେଭଳି କି ସିଟିସ୍କାନ ଏବଂ ଏମଆରଆଇ ସ୍କାନ ପାଇଁ ଯଦି କିଛି ସୁବିଧା ଥାନ୍ତା ତାହେଲେ ଲୋକମାନେ ଆମର ବହୁତ ଖୁସି ହୁଅନ୍ତେ ଏବଂ ସେମାନେ ବହୁତ ଖୁସି ରେ ସେ ମେଡିକାଲକୁ ଯାଇକି ନିଜର ଚିକିତ୍ସା ଗୁଡ଼ିକ ମଧ୍ୟ କରନ୍ତେ ଯାହାଫଳରେ କି ଲୋକମାନେ କଟକ ଭୁବନେଶ୍ବର ରୁ ବାହାର ଫାହାର ଜାଗାକୁ ମଧ୍ୟ ଏସବୁ ଚିକିତ୍ସା ପାଇଁ ଯାଇଥାନ୍ତେ ଏକ୍ସ ରେ ଖାଲି ଆମର ଏଇ ପାଖ ମେଡିକାଲ ରେ କରିଦେଇଥାନ୍ତେ ଯାହା ଫଳରେ କି ସେମାନେ ଯିବାରେ ତାଙ୍କର ବହୁତ ଅସୁବିଧା ହେଇଥାଏ କାହାର ଗାଡ଼ି ମଟର ନଥାଏ କିଏ ଗରିବ ଲୋକଟେ କୁଆଡ଼େ ଗଲା ବେଳେ ସିଏ ଅଟୋ ରିକ୍ସା ଭଡ଼ା କରି ନେଇକି ଯାଇଥାଏ ବସରେ ଯାଇଥାଏ କି କେମିତି କଣ ଯାଇଥାନ୍ତି ଆମର ଏଇ ଲୋକମାନେ ଆମର ଏଇ ପାଖ ମେଡିକାଲ କୁ ଯାଇକି ନିଜର ପେଟ ପୋଷିଥାନ୍ତି ପେଟପୋଷିବା ବେଳେ ସେମାନେ ଆମ ପାଖ ମେଡିକାଲକୁ ଗଲାବେଳେ ଏଠି ଖାଲି ଏକ୍ସ ରେ କରନ୍ତି ଆଉ ଅନ୍ୟ କୌଣସି ଖଣ୍ଡିଆ ଖାବରା ହେଲେ ସେମାନେ ଖାଲି ସଜ କରନ୍ତି ସେ ସବୁ କିଛି ଆମ ମେଡିକାଲରେ ସରକାର କିଛି ବି ଏମିତି ଉନ୍ନତିମାନ କାର୍ଯ୍ୟ କିଛି କରିନାହାନ୍ତି ଯେଭଳି କି ସିଟିସ୍କାନ ଆମ ମେଡିକାଲରେ ସରକାର କରିନାହାନ୍ତି କି ଏମଆରଆଇ ସ୍କାନ ଆମ ମେଡିକାଲ ସିଟିସ୍କାନ ଆମ ମଧ୍ୟରେ କିଛି ସବୁକିଛି ମାନେ ମେଡିକାଲରେ କିଛି ବି ହୋଇନି ଯାହା ଫଳରେ କି ସେମାନେ ଲୋକମାନେ ବହୁତ ଅସୁବିଧାରେ ପଡ଼ନ୍ତି ଏବଂ ସେମାନେ ସେଇ ଅସୁବିଧାରେ ପଡ଼ିଲା ବେଳେ ସରକାର ତାଙ୍କ କଥା କିଛିଟା ଶୁଣନ୍ତି ତ କିଛିଟା ଶୁଣନ୍ତି ନାହିଁ ଏବଂ ଏଥିରେ ଏକ୍ସ ରେ ଖାଲି ହେଉଛି ଏବଂ ଲୋକମାନେ ସେଥିରେ ବି ଯେତିକିରେ ଅଛନ୍ତି ସେତିକିରେ ବି ବହୁତ ଖୁସି ଅଛନ୍ତି ସେଇ ଲୋକମାନେ